ମୋ ଜୀବନର ବ୍ୟକ୍ତିଗତ ଲକ୍ଷ ହେଉଛି ମୁଁ ନିଜେ ସିଲେଇ ଶିଖିଛି ମୁଁ ଚାହୁଁଛି ଯେ ମୁଁ ଗୋଟେ ସିଲେଇ ସେଣ୍ଟର ଖୋଲିକି କିଛି ଟା ପିଲାଙ୍କୁ ଧରି ସିଲେଇ ଶିଖେଇ ମୁଁ ନିଜର ଗୋଟେ ସିଲେଇ ସେଣ୍ଟର୍ ଖୋଲିବି ବାକି ଆଉ ମୁଁ ସିଲେଇ ସେଣ୍ଟର୍ ଦ୍ୱାରା ଆଉ ବାକି ଚାରି ଜଣ ଆଉ କିଛି ମାନେ ଶିଖିପାରିବେ ବେନିଫିଟ୍ ପାଇପାରିବେ ମୋ ଜୀବନର ଲକ୍ଷ ହେଲା ମୁଁ ନିଜର ଗୋଟେ ବଡ଼ ସିଲେଇ ସେଣ୍ଟର ଖୋଲିବି ଏବଂ ସେଥିପାଇଁ ମୁଁ ପିଲାଙ୍କୁ କିଛିଟା ପିଲାଙ୍କୁ ସେ ଆସି ଡାକି ସିଲେଇ ଶିଖାଏ ବତାଏ ସେମାନେ ମାନେ ମୋ ପାଖରେ କେମିତି ସିଲେଇଟା ଶିଖିକି ମୋ ଜୀବନର ଲକ୍ଷ ହେଲା ମୁଁ ଯେଉଁ ବଡ଼ ସିଲେଇଟା ଚାହୁଁଛି ସେଇଟା ଫୁଲ୍ଫିଲ୍ କରିପାରିବି ଆଉ